ଆମ ଯେଉଁ ଘର ପାଖରେ ଯେକୌଣସି ବି ମନ୍ଦିର ଥାଏ ସେଠାରେ ପାଖାପାଖି ଛୋଟ ଛୋଟ ଦୋକାନ ଥାଏ ଯେପରିକି ଫୁଲ ଦୋକାନ ପ୍ରସାଦ ଦୋକାନ ପୂଜା ସାମଗ୍ରୀ ଏସବୁ ମାନେ ବ୍ୟବସାୟ ସହିତ ଜଡ଼ିତ ସେମାନେ ଆମକୁ ବହୁତ ପ୍ରକାର ସାହାଯ୍ୟ କରନ୍ତି ଯେପରିକି ଆମେ ମନ୍ଦିରକୁ ଯାଉ ଆମ ତ ଘରୁ ଦୀପ ନେଇକି ଯାଇନଥାଉ ତ ସେଠି ପାଖାପାଖି ଯଦି ଦୋକାନ ଥାଏ ଆମେ ସେଉଠୁ ଦୀପ କିଣିକି ଠାକୁରଙ୍କ ପାଇଁ ନଉ ତେଣୁ ସେମାନଙ୍କର ବ୍ୟବସାୟ ହୁଏ ଯେପରି ପ୍ରସାଦ ଆମେ ମଧ୍ୟ ସେଇଠି କିଣିଥାଉ ଫୁଲ ଯେକୌଣସି ବି ଫୁଲ ହଉ ଆମେ ସେଇଠି କିଣିଥାଉ ସେଭଳିଆ ଏହିସବୁ ଆମର ଧାର୍ମିକ ପ୍ରଥା ସହିତ ଜଡ଼ିତ ଏଇ ବ୍ୟବସାୟ ସବୁ ଧାର୍ମିକ ପ୍ରଥା ସହିତ ଜଡ଼ିତ ଆଉ ଆମେ ମଧ୍ୟ ସେଇସବୁ ଦୋକାନ ଉପରେ ବିଶ୍ୱାସ କରୁ ଆଉ ସେମାନଙ୍କର ବ୍ୟବସାୟ ବହୁତ ଭଲ ହୁଏ ଆଉ ଧନ୍ୟବାଦ